ଆଠ୍ ହଜାର ପାଞ୍ଚ ଶହ ଅଶୀ ଚାରି ହଜାର ପାଞ୍ଚ ଶହ ସତୁରି ତିନି ହଜାର ସାତ ଶହ ଅଶୀ ପନ୍ଦର ହଜାର ପାଞ୍ଚ ଶହ ଷାଠିଏ ଏଗାର ଶହ ପଚାଶ